ହ୍ୟାଲୋ ସାର୍ ନମସ୍କାର ମୁଁ ଦୀପ୍ତିଶ୍ରୀ ସାହୁ ମୋର ଅଫିସ୍ ଯିବା ପାଇଁ ଲେଟ୍ ହୋଇଯାଉଛି ଗାଡ଼ି ଏବଂ ଅଟୋ କୌଣସି ଜନ ଆସିବାର ବହୁତ ବିିଳମ୍ବ ହେଲାଣି ମୋର ଯିବାରେ ବହୁତ ସମୟ ହେଲା ଏଠି ଅପେକ୍ଷା କରି ରହିଛି ଅଧିକ ସମୟ ପାଇଁ ମୁଁ ଅଧିକ ସମୟ ହୋଇଯିବାରୁ ମୁଁ ଡ୍ରାଇଭରଙ୍କୁ ଫୋନ୍ କରୁଛି କିନ୍ତୁ ଡ୍ରାଇଭରଙ୍କ କଲ୍ ଲାଗୁ ନାହିଁ ସେ ମଧ୍ୟ ପୁଣି କିଛି ସମୟ ପରେ କଲ୍ କରି କହିଛନ୍ତି ସେ ମୋ ପାଖକୁ ଆସିପାରିବେ ନାହିଁ ତାଙ୍କର କୌଣସି ସ୍ଥାନରେଟିଏ ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପଡ଼ିଯାଇସି ସେଥିଯୋଗ ସେ ଆସିପାରୁ ନାହିଁ ମୁଁ ଏଠି ସକାଳ ପାଞ୍ଚଟାରୁ ଆସି ଅପେକ୍ଷା କରିଛି ହେଲେ କୌଣସି ଯାନ ଏବଂ କୌଣସି ବ୍ୟବସ୍ଥା ହୋଇପାରୁ ନାହିଁ ମୋତେ ଯିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସହଯୋଗ ମଳିପାରୁ ନାହିଁ ମୁଁ ଯିବାକୁ ବହୁତ ସମୟ ଧରି ଅପେକ୍ଷା କରିଛି କୌଣସି ଯାନ କିମ୍ବା କୌଣସି ବ୍ୟବସ୍ଥା ମିଳିପାରୁ ନାହିଁ ମୁଁ ଯିବା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ହୋଇ ପଡ଼ିଛି ଯିବା ପାଇଁ କୌଣସି ଡ୍ରାଇଭର ଏବଂ କୌଣସି ଅଟୋ କ୍ୟାବ୍ ପାଇଁ ବ୍ୟବସ୍ଥା ହୋଇପାରୁ ନାହିଁ ମୋର ଯିବାରେ ବହୁତ ବିିଳମ୍ବ ହୋଇସାରିଛିି ଏବଂ ମୋତେ ପହଞ୍ଚିବାରେ ମଧ୍ୟ କୌଣସି ସୁବିଧା ମିଳିପାରୁ ନାହିଁ ଯିବାକୁ ହେଲେ ମୋତେ କୌଣସି ଯାନ ଏବଂ କୌଣସି ସାହାଯ୍ୟ ନିହାତି ଦରକାର କିନ୍ତୁ ମୋ ପାଖରେ ଏବେ କୌଣସି ଉପାୟ ନାହିଁ ମୁଁ ଅସମର୍ଥ ହୋଇପଡ଼ିଛି ମୋତେ ଯିବା ପାଇଁ କୌଣସି ଯାନର ସୁବିଧା କରନ୍ତୁ ମୁଁ ଏ ସମୟ ଯାଏଁ ଡ୍ରାଇଭରଙ୍କୁ କଲ୍ କରି ପଚାରୁଛି ପଚାରିିବା ପରେ ବୁଝିବାକୁ ଚାହୁଁଛି ସେ ମୋ ଫୋନ୍ ରିସିଭ୍ ମଧ୍ୟ କରୁ ନାହିଁ ସେ ମୋ ପାଖକୁ ଆସିବା ପାଇଁ ମଧ୍ୟ ଅସମର୍ଥ ହୋଇ ପଡ଼ିଛନ୍ତି ତାକୁ ମଧ୍ୟ ବହୁତ ସମୟ ହେଲାଣି କଲ୍ କରୁଛି ସେ କହୁଛନ୍ତି ମୋର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଛି ହେଲେ ଆଉ କୌଣସି ଡ୍ରାଇଭର ମଧ୍ୟ ମିଳୁ ନାହିଁ କିଛି ସମୟ ଅପେକ୍ଷା କରି ସାରିଛି ହେଲେ କୌଣସି ରାସ୍ତା ଦିଶୁ ନାହିଁ କୌଣସି ଅଟୋ ମଧ୍ୟ ଆସୁ ନାହିଁ ମୁଁ ଏବେ ସମ୍ପୂର୍ଣ୍ଣ ବିପଦଗ୍ରସ୍ତରେ ଅଛି କୌଣସି ରାସ୍ତା ପାଇଁ କୌଣସି ସ୍ଥାନକୁଠୁ ଯିବା ପାଇଁ କୌଣସି ବ୍ୟବସ୍ଥା ମିଳିପାରୁନାହିଁ ଯିବାରେ ବହୁତ ବିିଳମ୍ବ ହେଉଛି ଏବଂ ମୁଁ ନିରୋଳା ଜାଗାରେ ନିଛାଟିଆ ଜାଗାରେ ଏକା ହୋଇଯାଇଛି ଏବେ ମଧ୍ୟ ମୁଁ ଯିବାରେ ଅସମର୍ଥ ହୋଇପଡ଼ିଛି ଯିବାକୁ କୌଣସି ସୁବିଧା ପାଇପାରୁ ନାହିଁ ଯିବାକୁ ହେଲେ ମୋତେ କୌଣସି ଯାନର ଆବଶ୍ୟକ ମଧ୍ୟ ପଡ଼ୁଛି ହେଲେ ମୋର ଏବେ ଏଠାରେ ଧୀରେ ଧୀରେ ନେଟୱାର୍କ ପ୍ରୋବ୍ଲେମ୍ ହେବାରେ ଲାଗିଛି କଲ୍ ମଧ୍ୟ ଯିବା ପାଇଁ ଅସୁବିଧା ହେଉଛି କଲ୍ ଯିବାକୁ ମଧ୍ୟ ଅସମର୍ଥ ହେଉଛି ମୋର କଲ୍ ମଧ୍ୟ ଧୀରେ ଧୀରେ ଯିବାରେ ବନ୍ଦ ହୋଇଯାଉଛି ମୋବାଇଲରୁ ସୁଇଚ୍ ଅଫ୍ ହେବାରେ ଲାଗିଲାଣି ମୋବାଇଲ ଚାର୍ଜ ମଧ୍ୟ ସରି ସରି ଆସିଲାଣି ଯିବା ପାଇଁ କୌଣସି ବ୍ୟବସ୍ଥା ଏଯାଏଁ ମିଳି ନାହିଁ ମୋର ଯିବା ପାଇଁ ନିହାତି ବିଳମ୍ବ ହେବ ମୁଁ ବହୁତ ସମୟ ହେଲାଣି ଅପେକ୍ଷା କରି ରହିଛି କିଛି ସମୟ ହେଲାଣି ଏଠି ବହୁତ ଲୋକଙ୍କୁ ମଧ୍ୟ ପାଉଛି ହେଲେ ସବୁ ସମସ୍ତ ଗାଡ଼ିରେ ସମ୍ପୂର୍ଣ୍ଣ ଫ୍ୟାମିଲି ଜଏଣ୍ଟ ହୋଇ ଯାଉଛନ୍ତି ମୋତେ କୌଣସି ସୁବିଧା ମଧ୍ୟ ମିିଳିପାରୁ ନାହିଁ